ଯେତେବେଳେ ଆମକୁ ଅଧିକ ଦିନ ପାଇଁ ବାହାରୁ ଯିବାକୁ ପଡ଼େ ସେତେବେଳେ ଆମେ ଗଛ ଗୁଡ଼ିକୁ ଘର ଭିତରେ ଲଗେଇଥାଉ ଛାଇଠୁ ଟିକିଏ କମରେ ଆଉ ଗଛର ତଳେ କୌଣସି ବି ସାମାନରେ ପାଣି ଭରିକି ରଖିଥାଉ ଯେଉଁପରିକି ସେ ପାଣିଟା ଧୀରେ ଧୀରେ ମାଟିକୁ ଶୋଷିବ ତାଦ୍ଵାରା ସେ ପାଣି ଯେତେଦିନ ଯାଏଁ ମାଟିକୁ ଶୋଷିବ ସେତେଦିନ ଯାଏଁ ଗଛର କିଛି ଅସୁବିଧା ହେବନି ଆଉ ଘରେ ଟିକିଏ ଛାଇରେ ରଖିବା ଦ୍ୱାରା ଏତେ ପାଣି ବି ଖରାପ ହେବନି ବାଲ୍କୁନି ରଖନ୍ତୁ ଯେଉଁଠି ବି ଆଉ ଛାତ ଉପରେ ନ ରଖି ଟିକିଏ ଦୂରେଇକି ରଖିବେ